ଡ୍ରାଇଭର ଭାଇନା ଆମେ ତ ଭୁବନେଶ୍ୱର ଯାଉଛନ୍ତି ଦେଖନ୍ତୁ ଟ୍ରାଫିକ ତ ପୁରା ଜାମ ହୋଇଯାଇଛି ଆଉ କେତେ ସମୟ ନାଗି ଲାଗିବ ଟିକେ କୁହନ୍ତୁ ନହେଲେ ଗୋଟିଏ କାମ୍ କରୁ ନାହାନ୍ତି ଆଉ ଯଦି ଅଲଗା କୌଣସି ବାଟ ଅଛି ତାହେଲେ କହୁନାହାନ୍ତି ନହେଲେ ସେହି ବାଟେ ପଳାଇବା ଯାଇକି ଶୀଘ୍ର ବି ସେଠି ପହଞ୍ଚି ପାରିବା